ମୁଁ ଜାଭା କୋଡ଼ିଙ୍ଗ୍ କରିବାକୁ ବହୁତ ଭଲପାଏ ସେହି କାରଣରୁ ମୋର ପ୍ରିୟ ପୁସ୍ତକଟିଏ ବି ହେଉଛି ଜାଭାର ଯେକୌଣସି ବହି ପଢ଼ିବାକୁ ମୋତେ ବେଶୀ ଇଚ୍ଛା କାରଣ ମୋତେ ବି ଗୋଟେ କୋଡ଼ର ହେବାକୁ ବେଶୀ ଜିଜ୍ଞାସା ଅଛି ସେହି କାରଣରୁ ମୁଁ ଜାଭା ବହି ପଡ଼ିବାକୁ ବହୁତ ଭଲପାଏ